ଯଦି ଆମ ଘର ଚାରିପାଖ ପରିବେଶ ଅସ୍ୱଚ୍ଛ କିମ୍ବା ଅସନା ହୋଇଥିବ ତାହେଲେ ଆମେ ତାକୁ ସ୍ୱଚ୍ଛ କରିବାକୁ ଚାହିଁବା କାରଣ ସେଇଠୁ ଆସୁଥିବା ଗନ୍ଧ ବା ଅପରିଷ୍କାର ଜିନିଷଗୁଡ଼ିକ ଆମକୁ ଆମକୁ ଦୁଃଶ୍ଚିନ୍ତ କରିପାରନ୍ତି ତେଣୁ ଆମେ ତାକୁ ସଫା କରିବାକୁ ଚେଷ୍ଟା କରିବା ବା ଅଳିଆ ଗାଡ଼ି କିମ୍ବା ଝାଡ଼ୁଦାରଙ୍କୁ ଡାକି ସଫା କରାଇ ତାକୁ ଡଷ୍ଟପିନ୍ ରେ ପକାଇଦବା ଆମ ଘର ଚାରିପାଖରେ ଏବେ ବହୁତ ସ୍ୱଚ୍ଛ ରହିଛି କାରଣ ଆଉ ଆମ ଘରପାଖକୁ ଅଳିଆ ଗାଡ଼ି ଅଳିଆ ନବାକୁ ଆସୁଥିଲା ଆସୁଛି ଆଉ କିନ୍ତୁ ଆଗରୁ ଆସୁନଥିଲା ତେଣୁ ଆଗରୁ ଆମ ଘର ଆଉ ଘର ଚାରିପାଖ ପରିବେଶ ଅସନା ଥିଲା ଏବେ କିନ୍ତୁ ସ୍ୱଚ୍ଛ ଅଛି